ଭାରତରେ କୃଷି ହେଉଛି ମୁଖ୍ୟ ଭୂମିକା ରହିଛି ସେଥିମଧ୍ୟରୁ ଆମେ ଗ୍ରାମାଞ୍ଚଳରେ ବସବାସ କରୁଛୁ ଆମର କୃଷି କାର୍ଯ୍ୟ କରିବା ପାଇଁ ବିଭିନ୍ନ ଉପକରଣ ବ୍ୟବହାର ବ୍ୟବହାର ହେଉଛି ଯେଉଁ ଯେଉଁଗୁଡ଼ିକ କୋଦାଳ ଶାବଳ ଆଉ ମାଟି ବାଇଗଣଙ୍କର ଗଛରେ ଛୋଟ ଛୋଟ ତାଡ଼ିବା ପାଇଁ ଛୋଟ କୋଦାଳ ମାଟି ଆମ୍ପୁଡ଼ିଆ ପାଇଁ ମାଟି ଆମ୍ପୁଡ଼ିଆ ପାଇଁ ଯନ୍ତ୍ର ପାୱାରଟିଲର୍ ଟ୍ରାକ୍ଟର୍ ଲଙ୍ଗଳ ପାୱାର୍ ୱିଡର୍ ମେସିନ୍ ଜାଲ ପଲିଥିନ୍ ଯେଉଁଟାକି ଚାରା ପକେଇବା ପୂର୍ବରୁ ପଲିଥିନ୍ ଦିଆଯାଏ ପଲିଥିନ୍ ଲଙ୍ଗଳରେ ଆମେ କାମ କରୁ ପ୍ରଥମେ ମାଟିକୁ ଆମେ ଭଲ ଭାବେ

ଏପାରୁ ସେପାରି ମାଟି ମାଟିକୁ ମାଟିକୁ ତାଡ଼ିକି ତାକୁ ଏପାରିବୁ ସେପାରି କରୁ ତାକୁ ଲଙ୍ଗଳରେ ଲଙ୍ଗଳ ମାଧ୍ୟମରେ ଏ କାମଟି କରୁ ଦୁଇରୁ ତିନି ଦିନ ଗଲା ପରେ ଆମେ କୋଦାଳ ମାଧ୍ୟମରେ ମାଟିକୁ ହାଲ୍କା କରୁ ତା'ପରେ ଘାସ ବାଛୁ ପୁଣି ଘାସ ବାଛିବା ପାଇଁ ଆଉ ଗୋଟେ ଯନ୍ତ୍ର ମାଟି ଆମ୍ପୁଡ଼ା ଯେଉଁଟା ମାଟି ଆମ୍ପୁଡ଼ି ଘାସ ବାଛି ଆଣେ ମାଟି ମାଟି ଆମ୍ପୁଡ଼ି ଆଣି ଘାସ ବାଛି ଥାଉ ଘାସ ବାଛି ସାରିଲା ପରେ ଦୁଇ ତିନି ସରି ଦୁଇ ତିନି ଦିନ ହେଲା ପରେ ଖରା ପାଇଲା ପରେ ତା'ପରେ ଆମେ ଚାରା ଲଗାଉ ଚାରା ଲଗାଇବା ସମୟରେ ଚାରା ଲଗାଇବା ସମୟରେ ହେରା ଲଗେଇବା ସମୟରେ ମଞ୍ଜି ଲଗେଇବା ମେସିନ୍ ସେ ମେସିନ୍ ମାଧ୍ୟମରେ ଆମେ ମଞ୍ଜି ଲଗାଉ ମେସିନ୍ ମାଧ୍ୟମରେ କିମ୍ବା ଏମିତି ହାତ ମାଧ୍ୟମରେ ଆମେ ମଞ୍ଜି ଲଗାଇଥାଉ ଚାରା ଗଛ ଉଠିଲା ପରେ କିଛି ଦିନ ଗଲାପରେ ଏମିତି ପନ୍ଦର କୋଡ଼ିଏ ଦିନ ଗଲାପରେ ପୁଣି ଛୋଟ କୋଦାଳରେ ତାକୁ ଚାରି ସାଇଡ଼୍ ଗଛର ଚାରି ସାଇଡ଼୍ ମାଟି ଦେଇଥାଉ ଯାହାଫଳରେ ଗଛଟି ହୃଷ୍ଟପୁଷ୍ଟ ଭାବେ ଭଲ ଭାବେ ବଢ଼ିଥାଉ ବଢ଼ିଥାଏ ଏବଂ ଏସବୁ ଜିନିଷ ପନ୍ଦରରୁ କୋଡ଼ିଏ ଦିନ ପରେ ପନ୍ଦର ଦିନ କୋଡ଼ିଏ ଦିନ ଏମିତି ଗଲାପରେ ଧୀରେ ଧୀରେ ଗଲା ପରେ ବିଭିନ୍ନ ଉପକରଣ ବିଭିନ୍ନ କାମ ପାଇଁ ବ୍ୟବହାର ହେଇଥାଏ ଗଛ ବଡ଼ ହେଲା ଗଛ ବଡ଼ ହେବା ପରେ ସ୍ପ୍ରେ ମାଧ୍ୟମରେ ତାକୁ ସ୍ପ୍ରେ କରୁ ବଡ଼ ହେବା ପରେ ଫଳ ଧରିବା ଟାଇମ୍ରେ ସେ ଟାଇମ୍ ସେ ସମୟରେ ମଧ୍ୟ ପାୱାର ୱିଡ଼ର୍ ସେ ପାୱାର ୱିଡ଼ର୍ରେ ଗଛକୁ ହାଲୁକା କରିବା ପାଇଁ କୋଦାଳ ମାଧ୍ୟମରେ ପୁଣି ଆମେ ମାଟିକୁ ତଳ ଉପର ହାଲୁକା କରୁ ଏମିତି ବିଭିନ୍ନ ଉପକରଣ ଆମ କୃଷି ପାଇଁ ବ୍ୟବହୃତ ହେଉଛି